ବିକାଶ ଲାଭ ଦୁନିଆରେ ଆମର ମଧ୍ୟ ଭାରତ ବହୁତ ପ୍ରକାର ବିକାଶ ଲାଭ କରିଛି ଆଉ ପ୍ରଥମେ ଆମର ଭାରତରେ ଟ୍ରେନ ଚଳାଚଳ ହୋଇଥିଲା ଟ୍ରେନ ଚଳାଚଳ ସମୟରେ ଆମର କୋଇଲା ଚାଳିତ ଟ୍ରେନ ବ୍ୟବହାର କରାଯାଇଥିଲା ବାଷ୍ପ ଚାଳିତ ଟ୍ରେନ ବ୍ୟବହାର ହୋଇଥିଲା ତା'ପରେ ଆମର ଆସ୍ତେ ଆସ୍ତେ ସେହିଟା ବିଦ୍ୟୁତରେ ପରିଣତ ହୋଇଥିଲା ବିଦ୍ୟୁତ ଚାଳିତ ଟ୍ରେନ ବ୍ୟବହାର କରାଗଲା କୋଇଲା ଚାଳିତ ଟ୍ରେନରେ ଆମର ବାୟୁ ପ୍ରଦୂଷଣ ହୁଏ ଓ ଶବ୍ଦ ମଧ୍ୟ ପ୍ରଦୂଷଣ ହୋଇଥାଏ କିନ୍ତୁ ବିଦ୍ୟୁତ ଚାଳିତ ଟ୍ରେନରେ ଆମର ଶବ୍ଦ ପ୍ରଦୂଷଣ ହୋଇନଥାଏ ଓ ଲୋକ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ମଧ୍ୟ ପହଞ୍ଚି ପାରିଥାଏ